ହଁ ଆଜ୍ଞା ନମସ୍କାର ଆଉ ଏଠି ତ ଆମର ଝାରସୁଗୁଡ଼ାରେ ଦଶଦିନ ତ ଅସିଲିହେରି ସାମାନ କିଣିବାକୁ ମୁଁ ଏଠି କିଛି ସାମାନ କିଣିଲି ପାମ୍ପଡ଼ ଟିକେ ଭଲ ଶସ୍ତା ଲାଗିଲା ହେଲା ତାର ରାଶି ରାଶି ପାମ୍ପଡ଼ଟା ତାର ରହୁଛି ବାରଟା ପିସ୍ ଆଉ ସେଇଟା କୋଡ଼ିଏ ଟଙ୍କା ପଡ଼ିଲା ହଁ ବାରଟା ଆଉ ହଁ ହଁ ଓହୋ ହେଲେ ସେଇ ମୋଠୁ ଦୁଇଟା ହେଲା ଆଉ ପାସ୍ତା କିଲୋଟା ପଡ଼ିଲା ମୋତେ ଏଇଠି ପଇଁଚାଳିଶ ଟଙ୍କା ପାସ୍ତା ମୁଁ ଆଣୁଛି ସେଇଠୁ ଆମର ଝାରସପୁଡ଼ା ହୋଲସେଲରୁ ଆଣୁଛି ପଚାଶ ପଡ଼ୁଛି ଏଇଠି ମୋତେ ପଇଁଚାଳିଶ ଟଙ୍କା ପଡ଼ିଲା ଏଇ ମେଳାରେ ତ ଦଶ ଦିନ ଯାଏଁ ଚାଲିବ ମେଳା ହୁଁ ଓହୋ ଏଇ ଆପଣ କେଉଁ ସିଧା ଆଉ କେଉଁ କେଉଁ ଜାଗାଠାରୁ ଆଣିଲେ ହଁ ହଁ ହଁ ହଁ ଆଚ୍ଛା ଆଚ୍ଛା ହଁ ଆଚ୍ଛା ଆଚ୍ଛା ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ଅଗରବତୀ ହେଲେ ତ କିଛି କିଣିଲି ଏଇଠୁ ଅଗରବତୀଟା ମୋତେ ପଡ଼ିଲା ଦଶଟିଙ୍କିଆଟା ଛଅ ଟଙ୍କା ପଚାଶ ପଇସା ପଡ଼ିଲା ଭଲ ଅଛି ଅଗରବତୀଟା

ମୁଁ ପ୍ୟାକେଟ୍ ଆଣିଥିଲି ଖୋଲା ଆଣିନି ଆଉ ଠିକ୍ ଅ ଆଚ୍ଛା ହଁ ହଉ ଏଠ ତ ଦଶ ଦିନ ଧରି ଚାଲିବ ହଁ ଦଶ ଦିନି ଦିନି ଚାଲିଯିବ ଚାଲିଲେ ଆଉଥରେ ଦେଖିବା କେଉଁଦିନ ଆଉଥରେ ଆସିବା ଆଉ ଠିକ୍ ଅଛି ହଁ ହଁ ହଉ ଠିକ୍ ଅଛି ଠିକ୍ ଅଛି ହଉ ହଉ ହଉ ରଖିଲି ଆଜ୍ଞା